ହେଲୋ ହଁ ମୁଁ ଆପଣଙ୍କର ବରା ସିଙ୍ଗଡ଼ା ଦୋକାନ ଅଛି

ହଁ କେତେ ଲେଖାଁ ପିସ୍ ଦେଉଛନ୍ତି

ହଁ ହଁ ଏତେ କହୁଛନ୍ତି ଟିକେ ରେଟ୍ କମ୍ କଲେ ହୁଅନ୍ତାନି ଆମର

ସାର୍ ଏପଟେ ତ ଶସ୍ତା ଅଛି ନା

ନା ଆମର ଏପଟେ ତ ଶସ୍ତା ଅଛି ଆପଣ ସୁରାଟ ଆସନ୍ତୁ ଷ୍ଟଲ୍ ଷ୍ଟଲ୍ ଖୋଲିବେ ଦୋକାନ କରିବେ ଭଲ ହୁଅନ୍ତା ହୁଁ ନାଁ ଏଇଠି ଆସିଲେ ଆମେ ଦୋକାନ ଫୋକାନ ଗୋଟେ ଦେଖିଦିଅନ୍ତୁ ତାପରେ ଆରାମରେ କରିଥାନ୍ତେ ସୁବିଧା ହୋଇଥାନ୍ତା କାହିଁକିନା ଏପଟେ ଟିକେ ଆମର କମ୍ ଅଛି ନା ସେ ଆମ ପାଖରେ କତିରେ ଥିଲେ ଦୋକାନ ଫୋକାନ ଗୋଟେ କରିଦେଇଥାନ୍ତୁ ଆପଣ ବହୁତ ବିକିଥାନ୍ତେ ବିଜିନେସ୍ ଭଲ ହୋଇଥାନ୍ତା

ହୁଁ ଆଉ ସେୟା ମୁଁ ଭାବୁଥିଲି ଏତେ ରେଟ୍ କହୁଛନ୍ତି ନା ଏପଟେ ତ ଆହୁରି ଇଏ ଅଛି ଇଏ ଭଲ ଇନକମ୍ ବି କରିଥାନ୍ତେ ହଉ ସେୟା ତ ହଉ ସେଇ ତ ହେଉଛି କିନ୍ତୁ ସେଇଆକୁ ବା ରେଟ୍ ବେଶୀ ହୋଇଯାଉଛି ତ ସେଇଥିପାଇଁ କହୁଥିଲି ମୁଁ କି ଆଉ କମ୍ କଲେ ଟିକେ ହୁଅନ୍ତା ଆଉ ସବୁ ହଁ ସେପଟେ କ'ଣ ବେଶୀ ବେଶୀ ହୁଁ ହଁ ବେଶୀ ଟିକେ ନେଲେ ଟିକେ କମ୍ କରିବା କଥା ନା ହଁ ଗୋଟେ ଦୁଇଟା ନେଲେ ଦଶଟଙ୍କା ଲେଖାଁ ତ ଆମର ଏଠି ତ ବେଶୀ ଯଦି କିଣିଲୁ ଶହେ ଦୁଇଶହ ଟଙ୍କାର ତେବେ ଟିକେ କମ କରିବାକୁ ପଡ଼ିବ ସେୟା ହଁ ହଁ ହଁ ସେୟା ହଁ ସେଇ ତ ହଁ ସେଇଆ ଭାବୁଥିଲି ମୁଁ ଏପଟେ ଆସିଥିଲେ ଭଲ ହୁଅନ୍ତା ଟିକେ ଆଉ ହଁ ସେଇଆ ମୁଁ କହୁଥିଲି ଏପଟେ ଟିକେ କରିଥିଲେ ସୁବିଧା ହୋଇଥାନ୍ତା ଟିକେ ଆମକୁ ଆଉ ସେଇଥିପାଇଁ ମୁଁ କଲ୍ କରିଥିଲି ହଉ ହଉ ଠିକ୍ ଅଛି ଆଜ୍ଞା ହଉ ହଉ ଠିକ୍ ଅଛି ହଉ ହଉ